ହ୍ୟାଲୋ ମୁଁ ମୁଁ ଗଭର୍ନମେଣ୍ଟ ହାଇ ସ୍କୁଲରୁ କହୁଥିଲି ହଁ ନମସ୍କାର ମୁଁ କହୁଥିଲି କି ଆପଣଙ୍କ ଯୋଉ ପୁଅଟା ଅଛି ତ ସେ କି ନାଇଁ ପାଠରେ ଟିକେ ଡାଉନ୍ ଅଛି ଆପଣ ଘରେ ଦେଖୁନାହାଁନ୍ତି କି ହଁ ଟିକେ ପାଠ୍ ପାଠରେ ଟିକେ ସ୍ଲୋ ଅଛି ହେଲେ କ୍ଲାସ୍ରେ ଟିକେ ଦୁଷ୍ଟ ହେଉଛି କମ୍ପଲେନ୍ ଆସୁଛି ଆସୁଛି ତା ନାଆଁ ରେ ହଁ ତ ଟିକେ ତାକୁ ଆପଣ ମାନେ ବୁଝାନ୍ତୁ ଘରେ ବସିକିନା

ହଁ ସେଇଟା କମ୍ପ୍ପ୍ଲିଟ୍ଲି ଆସିଛି କିନ୍ତୁ ଆପଣଙ୍କ ପୁଅ ନାଆଁରେ ଯୋଉଟା କମ୍ପଲେନଟ୍ ଆସିଛି ସେ କରିଛନ୍ତି ପୁଅ ନାଆଁରେ ଆପଣ ମିଟିଙ୍ଗ୍ କରିବେ କି ହଉ ଠିକ୍ ଅଛି ତ କାଲି ଆପଣ ସ୍କୁଲ୍ରେ ଆସନ୍ତୁ ଆଉ ଘରେ ତାକୁ ବୁଝାନ୍ତୁ ଘରେ ବସିକିନା ପାଠ ପଢ଼ାନ୍ତୁ ତାକୁ ହଁ ତାକୁ ଟିକେ ବୁଝେଇ ଦିଅନ୍ତୁ କୁହନ୍ତୁ ତା ନାଆଁରେ କମ୍ପଲେନ୍ ଆସିଛି ସ୍କୁଲ୍ରେ ମ୍ୟାଡାମ୍ ଫୋନ୍ କରିକି କହୁଥିଲେ ତ ଆପଣ କାଲି ମିଟିଙ୍ଗ୍ରେ ଆସନ୍ତୁ ସବୁ ପ୍ଯାରେଣ୍ଟସ୍ ମାନଙ୍କ ମିଟିଙ୍ଗ୍ ହେବ କାଲି ତ ସେ ଟିଉସନ୍ ଯାଉଛି ନା ନାଇଁ ହଁ ତ କେଉଁ ସବ୍ଜେକ୍ଟ୍ ପଢ଼ଉଛନ୍ତି ତାକୁ ଟିଉସନ୍ରେ ଆଉ ତ ସେ ନିଜ ଗାଆଁରେ ଟିଉସନ୍ ପଢ଼ୁଛନ୍ତି କି ହଁ ତ ସେ ଟିଉସନ୍ ମାଷ୍ଟର୍ଙ୍କ ସହ କଥା ହେଇକିନା ଆପଣ କଥା ହୁଅନ୍ତୁ ତାଙ୍କୁ ବୁଝାନ୍ତୁ କୁହନ୍ତୁ ଏମିତିଆ ହେଉଛି ତାକୁ ଟିକେ ବୁଝାନ୍ତୁ ଭଲ କରିକିନା ସେ ଯେମିତି ଆଗରୁ ଏମିତି ଦୁଷ୍ଟ ହେବନାଇଁ ତା ନାଆଁରେ କମ୍ପଲେନ୍ ଆସିଛି ଆଉ କମ୍ପଲେନ୍ ହେବନି ଯେମିତି ଫାର୍ଷ୍ଟ୍ ଥର ତ ସେଥିପାଇଁ ବୁଝେଇଦେଲି ନହଲେ ତା'ର ଯେଉଁ କମ୍ପଲେନ୍ଟା ଅଛି କି ନାଇଁ ସେଇଟା ଆଗକୁ ଯାଇଥାନ୍ତା ତା'ର ସ୍କୁଲ୍ ବନ୍ଦ ହୋଇଥାନ୍ତା ହଁ ବୁଝେଇଦିଅ